ଭାରତୀୟ ସମାଜରେ ଧର୍ମର ଭୂମିକା ଏହା କି ଯେ ଆମେ ସବୁ ଧର୍ମକୁ ସମ୍ମାନ ଦେବା ଉଚିତ୍ ଏବଂ ଆମ ଭାରତରେ ବହୁତ ବହୁତ ପ୍ରକାର ଧର୍ମ ଗୁଡ଼ିକ ଅଛି ସେଥିରୁ କିଛିଟି ହେଉଛି ଯେମିତି ମୁସଲିମ୍ ଧର୍ମ ଖ୍ରୀଷ୍ଟିୟାନ୍ ଧର୍ମ ହିନ୍ଦୁ ଧର୍ମ ସବୁ ଧର୍ମର ଅଲଗା ଅଲଗା ମାନେ ନୀତିରୀତି ଅଛି ଯେମ୍ତିକି ମୁସଲମାନ୍ ମାନେ ଏକାଠି ହୋଇ ମାନେ ପ୍ରାର୍ଥନା କରନ୍ତି ସେ ତାଙ୍କର ମନ୍ଦିରକୁ ସେ ତାଙ୍କର ମସଜିଦ୍କୁ ଯେଉଁ ମାନେ ସ୍ତ୍ରୀ ଲୋକମାନେ ଭିତରକୁ ଯାଆନ୍ତି ନାହିଁ ସେମାନେ ଏକାଠି ହୋଇ ଏକାଠି ହୋଇ ମାନେ ପ୍ରାର୍ଥନା କରନ୍ତି ହିନ୍ଦୁ ହେଲେ ହିନ୍ଦୁ ଧର୍ମରେ ହିନ୍ଦୁ ଧର୍ମରେ ଲୋକମାନେ ଯେକୌଣସି ସମୟରେ ଯାଇକି ପ୍ରାର୍ଥନା କରିପାରିବେ ତାଙ୍କ ହିନ୍ଦୁ ଠାକୁରଙ୍କୁ ପୂଜା କରିପାରିବେ ମୂର୍ତ୍ତି ହିନ୍ଦୁ ଧର୍ମରେ ମୂର୍ତ୍ତି ପୂଜା ଅଛି ଏବଂ ଆଉ ଗୋଟେ ଧର୍ମ ହଉଛି ଖ୍ରୀଷ୍ଟିୟାନ୍ ଧର୍ମ ସେଥିରେ ସେଥିରେ ଜୀଶୁକୁ ଜୀଶୁଖ୍ରୀଷ୍ଟଙ୍କୁ ପୂଜା କରନ୍ତି ଆଉ ମାନେ ସେଥିରେ ଖ୍ରୀଷ୍ଟିୟାନ୍ ଧର୍ମକୁ ମାନ ମାନନ୍ତି ଆମେ ଆମେ ସମସ୍ତଙ୍କ ଧର୍ମକୁ ସମ୍ମାନ ଦେବା ଉଚିତ୍ ଆଉ ଆମ ଆମେ ଅନ୍ୟ ଧର୍ମରେ ସବୁ ମାନେ ଭଲପାଇବା ରହିବା ଉଚିତ୍ ନାଗରିକମାନେ ସବୁ ସବୁ ଧର୍ମକୁ ସମ୍ମାନ୍ ଦେବା ଉଚିତ୍ ସେଥିପାଇଁ ସେଥିପାଇଁ କୌଣସି ବି ଧର୍ମକୁ କୌଣସି ବି ଲୋକ ନୀଚ ଭାବିବା ଉଚିତ୍ ନାହିଁ ସବୁ ଧର୍ମକୁ ସମ୍ମାନ ମିଳିବା ଉଚିତ୍ ସବୁ ଧର୍ମ ନିଜ ଜାଗାରେ ଠିକ୍ ହୋଇ ଅଛନ୍ତି ଭାରତରେ ଭାଇଚାରା ସହର ବି ଥାଏ